ହ୍ୟାଲୋ ମୁଁ କୁହନ୍ତୁ ସମୀର୍ କହୁଥିଲି ସମୀର କହୁଥିଲି ମୁଁ

କଣ ହେଲାକି କଣ ଦରକାର ଥିଲାକି ଫୋନ୍ କରିଥିଲେ

ନା ମୋର ଗୋଟେ ମେଡ଼ିକାଲ୍ କାମଥିଲା ତ ଗୋଟେ ଆଡ଼ମି ଚାଁହୁଛି ତ ମୁଁ ମେଡ଼ିକାଲ୍ରେ ଯେ କିନ୍ତି କଣ ଅଛି ଫେସିଲିଟି କହୁନାହାଁନ୍ତି ଟିକେ ଗୋଟେ ସିରିଏସ୍ ପେସେଣ୍ଟ୍ ସିରିଏସ୍ ପେସେଣ୍ଟ୍ ଗୋଟେ ଆଡ଼୍ମିଟ୍ କରିବି ତ ମେଡ଼ିକାଲ୍ରେ ଜଏନ୍ କରିବି ମୁଁ

ଆପଣଙ୍କ ମେଡ଼ିକାଲ୍ ନାଁଟା କଣ କି ହଁ ହଁ ଡକ୍ଟର୍ କେଉଁ ଡକ୍ଟର୍ କେଉଁ ଡକ୍ଟର୍ ଅଛନ୍ତି ସେଠି ଭଲ ଭଲ ଭଲ ଡକ୍ଟର୍ ଅଛି ତ ମେଡ଼ିସିନ୍ ସ୍ପେସାଲିଷ୍ଟ୍ ମେଡ଼ିସିନ୍ ସ୍ପେସାଲିଷ୍ଟ୍ ଡକ୍ଟର୍ ଅଛନ୍ତି ନା ସେଠାର ମେଡ଼ିସିନ୍ ସ୍ପେସାଲିଷ୍ଟ୍ ଡକ୍ଟର୍ ଅଛନ୍ତି ନା ମେଡ଼ିସିନ୍ ସ୍ପେସାଲିଷ୍ଟ୍ ନା ଡକ୍ଟର୍ଙ୍କ ନାଁ ଭଲ ଅଛି ତ ମୁଁ ଡକ୍ଟର୍ର ନାଁ ଭଲ ଅଛି ତ ହଁ ହଁ ହଁ ହଉ ଠିକ୍ ଅଛି ମୁଁ ନେବି ମାତ୍ର କଷ୍ଟ୍ କେତେ କିନ୍ତି ଆସିବ କଣ ଚାର୍ଜେସ୍ କଷ୍ଟ୍ ହଁ ମୋର ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଅଛି ମୋର ତା ସହିତ ଆଉ ବାକି ଯୋଉ ଆଇଟମ୍ ଯାହା କିଛି କଣ ପଇସା ପଡ଼ିବ କି

ମେଡ଼ିସିନ୍ପତ୍ର ତାହାହେଲେ ତ ବହୁତ ଖର୍ଚ୍ଚ କଷ୍ଟ୍ ହୋଇଯାଉଛି ସେଇଟା ହେଲେ ତ ଅଧିକ ଖର୍ଚ୍ଚ ହୋଇଯାଉଛି ଆପଣ ନ ବିଲ୍ କରିପାରିବେ ବୋଲେ ଆଉ କଣ ଫାଇଦା ସେଟା ବିଲ୍ ସେଟା କାର୍ଡ଼ରେ ଏଇଟା ହେବନି କି

ହଁ ହଉ ଠିକ୍ ଅଛି ମୁଁ କା ମୁଁ କାଲି କି ଇଭିନିଙ୍ଗରେ ବାହାରୁଛି ନେଉଛି ମୁଁ ଆପଣଙ୍କ ମେଡ଼ିକାଲ୍କୁ ହେଲା ହେଉ ଠିକ୍ ଅଛି ହଉ ଠିକ୍ ଅଛି ମୁଁ ହଉ କାଲି ଇଭିନିଙ୍ଗରେ ବାହାରୁଛି